ରୋଷେଇ ଆରମ୍ଭ କରିବା ପୂର୍ବରୁ ଆମେ ବହୁତ ପ୍ରକାର ସାମଗ୍ରୀ ପ୍ରସ୍ତୁତ ରଖିଥାଉ ଯେପରିକି କଟା ପନିପରିବା ମସଲା ହଳଦୀ ଜିରା ଲଙ୍କାଗୁଣ୍ଡ ଲୁଣ ଲଙ୍କା ବଟା ମସଲା ଇତ୍ୟାଦି ରୋଷେଇ କଲାବେଳେ ଏହିପରି ଏହି ସବୁ ମସଲା ଜରୁରୀ ଥାଏ ତା ସହିତ ପାଣି ଲୁଣ ମସଲା ରୁଚି ମସଲା ଖଡ଼ଗପୁର ମସଲା ପନିପରିବା ବାଇଗଣ ଆଳୁ ଟମାଟୋ ଏହିସବୁ ସାମଗ୍ରୀ ସହିତ ରୋଷେଇ ପ୍ରସ୍ତୁତ ହୋଇଥାଏ